କଥାରେ ଅଛି ଓଡ଼ିଆରେ ଲୋକମାନଙ୍କର ବାର ମାସରେ ତେର ପର୍ବ ଓଡ଼ିଆମାନେ ବୋହୁତ ପର୍ବପର୍ବାଣି ପାଳନ କରନ୍ତି ଯେମିତିକି ଗୁରୁବାର ଓଷା ହେଉ କୁମାର ପୁନେଇଁ ଦୀପାବଳି ହୋଲି ଏମିତି ଅନେକ ପର୍ବ ପାଳନ୍ତି ଆଉ ସେଇ ପର୍ବ ମାନଙ୍କରେ ସେଦିନ ଘରେ ଘରେ ସମସ୍ତିଙ୍କ ଘରେ ପିଠା ପଣା କ୍ଷୀରି ପୁରି ସବୁକିଛି ରୋଷେଇ କରନ୍ତି ବିଭିନ୍ନ ପ୍ରକାର ଖାଦ୍ୟ ସୁସ୍ୱାଦୁ ଖାଦ୍ୟ ରୋଷେଇ କରି ସେମାନେ ଖାଇଥାନ୍ତି ଆଉ ପରିବାରରେ ସମସ୍ତେ ମିଶି ମିଳିମିଶି ସେଦିନ ଖାଦ୍ୟ ଗ୍ରହଣ କରିଥାଆନ୍ତି ମୋତେ ବି ମାଆଙ୍କ ସହିତ ମୁଁ କିଛି ସାହାଯ୍ୟ କରେ ରୋଷେଇରେ ତାଙ୍କୁ ମୋତେ ବି ସିଏ ସେମିତି ଆସେନି କିନ୍ତୁ ମାଆ କହିଲେ ତାଙ୍କ ସହିତ ଦେଖିକି ଶିଖିକି କିଛି କିଛି କରେ ମଣ୍ଡା ପିଠା କ୍ଷୀରି ହଉ ଆରିସା ପିଠା ଖେଚୁଡ଼ି ଜୁଆ କାଲୁଆ ଏମିତି କେତେ ପ୍ରକାରର ଖାଇବା ତିଆରି ହୁଏ ପୁର ଦେଇକି ମଣ୍ଡା ପିଠା ସୁଜି କାକରା ଟାଇପର ଛଣା ହୁଏ ବହୁତ ପ୍ରକର ଟେଷ୍ଟି ଟେଷ୍ଟି ଖାଇବା ତିଆରି ହୁଏ ଆଉ ଆମେ ମିଳିମିଶିକି ଖାଉ